ପଲିସି ଉପରେ ଇଣ୍ଟରନେଟ୍ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ଯେମିତି ଆମେ ଇଣ୍ଟରନେଟ୍ ମାଧ୍ୟମରେ ସବୁ ପ୍ରକାରର ପଲିସି ବିଷୟରେ ଜାଣିପାରୁ ଯେମିତି ଏଲ୍ ଆଇ ସି ରେ କେତେ ଟଙ୍କା ରଖିଲେ ଆମେ କେତେ ସୁଧହାର ପାଇବା ସେ ବିଷୟରେ ଆମେ ଜାଣିଥାଉ ଓ କେତେ ବୟସରେ କେତେ ଟଙ୍କା ବର୍ଷକୁ ସୁଧହାର ପ୍ରତିବର୍ତ୍ତ ସେ ବିଷୟରେ ଆମେ ଇଣ୍ଟରନେଟ୍ ମାଧ୍ୟମରେ ଜାଣିଥାଉ ପୋଷ୍ଟ ପୋଷ୍ଟାଲରେ ପି ଏଲ୍ ଆଇ ରେ ଆମେ କେତେ ସୁଧ ପାଇବା ଓ କେତେ ବୟସରେ କେତେ ଟଙ୍କା ରଖିବା ସେ ବିଷୟରେ ଜାଣିଥାଉ ଫିକ୍ସ ରଖିଲେ ଆମେ କେତେ ଟଙ୍କା କେତେ ବର୍ଷରେ କେତେ ହେବ ସେ ବିଷୟରେ ଜାଣି ଥାଉ ତା'ପରେ ଆମର ସୁକନ୍ୟା ସମୃଦ୍ଧି ଯୋଜନାରେ କେତେ ସୁଧହାର ପାଇବେ ସେ ବିଷୟରେ ଆମେ ଜାଣିପାରିବା ଆଉ ଛୋଟ ପିଲାମାନେ ଅଧିକ ସୁସ୍ଥ ପାଇଛନ୍ତି ବୋଲି ଆମେ ଇଣ୍ଟରନେଟ୍ ମାଧ୍ୟମରେ ଜାଣିଥାଉ